ଷ୍ଟାମ୍ପ ମୁଦ୍ରା ପଥର ସଂଗ୍ରହରୁ ଆମ ଆମେ କିଛି ଶିଖିବାକୁ ପାଇଥାଉ ଯାହାକି ପଥର ଖୋଦନରୁ ଆମୁକୁ ଆଗକାଳର ଲୋକମାନଙ୍କର ବ୍ୟବହାର ବିଷୟରେ ଜଣାପଡ଼େ ମୁଦ୍ରାରୁ ବି ଆଗକାଳର ଲୋକମାନଙ୍କର ବ୍ୟବହାର ବିଷୟରେ ଜଣାପଡ଼େ ଆଉ ଷ୍ଟାମ୍ପ ଷ୍ଟାମ୍ପ କିଛି ଦେଖିଲେ ଆମର ମନେପଡ଼େ ଯେ ପୂର୍ବକାଳର ମଣିଷମାନେ ଏସବୁ ଜିନିଷ ବ୍ୟବହାର କରୁଥିଲେ କିମ୍ବା ଏମିତି ଚଳୁଥିଲେ କେମିତି ସବୁ ହେଉଥିଲା କିନ୍ତୁ ଆମେ ଏବେକାର ମଣିଷମାନେ କେବେ ଆଉ ଷ୍ଟାମ୍ପ କି କିଛି ଇୟୁଜ ବ୍ୟବହାର କରୁନାହାଁନ୍ତି ସେବେକାର ଲୋକମାନେ ପଥର ସଂଗ୍ରହ କରି ପଥରରୁ ପଥର ନିଆଁ ବାହାର କରୁଥିଲେ ଆଉ ସେସବୁ ଆମର ସବୁ ମନେ ପଡ଼ି ଯାଇଥାଏ